ଆରେ ଅନିତା ବହୁତ ଦିନ ପରେ ତୁମ ସହିତ ଦେଖାହଲା ଦେଖା ହୋଇକି ପୁରା ଏକ୍ଦମ୍ କଲେଜ୍ ବେଳର କଥା ସବୁ ମନେ ପଡ଼ିଗଲା ଗଜପତିରେ ଯେତେବେଳେ ଆମେ ପଢ଼ୁଥିଲେ ପୁରା ପୁରୁଣା ସ୍ମୃତି ସବୁ ତାଜା ହୋଇଗଲା ଆଉ କିନ୍ତୁ ଆଉ ଗୋଟେ ଜିନିଷ ମାର୍କ୍ କଲ କି ନାହିଁ ଗଜପତିରେ ଆଉ ମାନେ ଯେଉଁ ପୁରୁଣା ଐତିହାସିକ ଜିନିଷ ଆଉ ସବୁ ଆଗ ଭଳି ନାହିଁ ସବୁକିଛି ଧୀରେ ଧୀରେ ପୁରା ଲୋପ ପାଇବାକୁ ବସିଲାଣି ମାନେ ଆଉ ଦୋକାନ ବଜାର ବି ଆଉ ଏତେ ନାହିଁ ଆଉ ଆଗ ଭଳି କିଛି ମାନେ ମଜା ନାହିଁ ଏଇଠି ମୁଁ ଭାବୁଛି ଗୋଟେ ଲେଖିକି ଗଭର୍ଣ୍ଣମେଣ୍ଟ୍କୁ ଗୋଟେ ଲେଖିକି ଜଣାଇବି ଯେ ଗଜପତି ଆମର ଯେଉଁ ସବୁ ପୁରୁଣା ଐତିହାସିକ ସ୍ମୃତି ସବୁ ରହିଛି ସେଇଟା କେମିତି ଅକ୍ଷୁର୍ଣ୍ଣ ରହିବ ସେଥିପାଇଁ ପଦକ୍ଷେପ ନିହାତି ନେବା ଜରୁରୀ ନନେଲେ ଧୀରେ ଧୀରେ ଗଜପତିର ଯେଉଁ ପୁରୁଣା ଐତିହ୍ୟ କୀର୍ତ୍ତି ସବୁ ରହିଛି ସେ ଧୀରେ ଧୀରେ ପୁରା ଲୁପ୍ତ ହୋଇଯିବ ନା କ'ଣ କହୁଛ ମୋ କଥାରେ ରାଜି ତ ନା ମୁଁ କିଛି ଭୁଲ୍ କହୁଛି କାରଣା ଆମେ ପଢ଼ିଲା ବେଳେ ମାନେ ଦେଖ ଯାହା ସବୁ ଥିଲା ପୁରୁଣା ଇଏ ବର୍ତ୍ତମାନ ସବୁ ଧୀରେ ଧୀରେ ମାନେ ଲୋପ ପାଇଗଲାଣି ମାନେ ଆଉ ଆସିଲେ ମାନେ ଇଏ ଲୋକେସନ୍କୁ ଆସିକି ଆଉ ମାନେ ଜାଣି ହେଉନି ଏଇଟା ଗଜପତି ବୋଲି ଲାଗୁଛି ଯେ ଆମେ ଅନ୍ୟ କୌଣସି ଜାଗାକୁ ପଳେଇ ଆସିଛନ୍ତି ହଉ ଠିକ୍ ଅଛି ତା'ହେଲେ ମୁଁ ବି ଆଜି ଟିକିଏ ବ୍ୟସ୍ତ ଅଛି ଆଉ ଅଛ ଏଇଠି ନା ପଳେଇବ ହଉ ଠିକ୍ ଅଛି ସେ ମୋର ଅନ୍ୟ ଜଣେ ସାଙ୍ଗ ଡାକିଲେଣି ମୁଁ ଯାଉଛି ପରେ ଟିକିଏ କଥା ହେବି